ଆମେ ମଧ୍ୟ ଅନ୍ଲାଇନ୍ ସପିଂ କରିବା ପାଇଁ ଭଲ ବି ଖରାପ ବି କ'ଣ ପାଇଁ ନା ସେଇ ଅନ୍ଲାଇନ୍ ସପିଂ କଲାବେଲେ ମୋବାଇଲ୍ରେ ଭଲ୍ ଦିଶୁଥିସି ଆନ୍ଲା ବେଲେ ଖରାପ୍ ଦିସ୍ସି ଆମେ ଯଦି ବଜାରେ କିଣା ବିକା କର୍ମା ନିଜର୍ ହାତ ଛୁଇଁ କରି ନିଜର୍ ଆଖି ଦେଖି କରି ଆମେ ସେ ଜିନିଷ୍ଟା ଆନ୍ମା ତ ସେଥିର୍ଲାଗି ଭଲ୍ ବି ଖରାପ୍ ବିି ଆଏ କାଁ ଯେ ବୋଲେ ମୋବାଇଲ୍ ଦେଇତେ ଖାସ୍ ଦିଶୁଥିସି ଆନ୍ଲା ବେଲେ ଖରାପ୍ ହେସି ଡେମେଜ୍ ଥିସି ତ କଲର୍ ଫେଡ଼୍ ଥିସି ସେଥିର୍ଲାଗି ଅନ୍ଲାଇନ୍ ସପିଙ୍ଗ୍ କେନ୍ତା କରି ଭଲ୍ସେ ଆସ୍ବା କପ୍ଡ଼ା ପାଇଁ ଅନୁରୋଧ୍ କରୁଛେଁ